ଯୋଗ ଅଭ୍ୟାସ କରିବା ଦ୍ୱାରା ଶରୀରର ବିକାଶ ହୋଇଥାଏ ମାନସିକ ଚିନ୍ତା ଧାରା ବିକାଶିତ ହୋଇଥାଏ ଯେଉଁ ବ୍ୟକ୍ତି ଯୋଗ କରିଥାଏ ତାର ଶରୀରର ରୋଗ ଦୂରୀକରଣ ହୋଇଥାଏ ଏବଂ ଯୋଗ ମାଧ୍ୟମରେ ମଧ୍ୟ ଭଗବାନ ଙ୍କୁ ପାଇବାର ସାନିଧ୍ୟ ମିଳିଥାଏ ତେଣୁ ଯୋଗ କରିବା ଦ୍ୱାରା ଆମ୍ଭେମାନେ ବହୁତ ଉପକୃତ ହେଉଅଛେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଂଠୁ ଗଣ୍ଠି ବାତ ଡାଇବେଟିସି ରକ୍ତ ଚାପ ଏଥିମଧ୍ୟରୁ ଯୋଗ କରିବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ତେଣୁ ସମସ୍ତେ ଯୋଗ କରି ନିଜ ଶରୀରକୁ ଫିଟି ରଖିବା ହେଉଛି ଏକାମ କାମ୍ୟ